ବୌଦ୍ଧ ଜିଲ୍ଲାରେ କେତେ ପ୍ରକାର ଜାତି ଅଛନ୍ ସେମାନେ ହଉଛନ୍ କୁମ୍ଭାର ଡୁମ୍ବାଲ ସୁଦ୍ଧ କେଉଟ ଏମିତି କେତେ ପ୍ରକାର ଜାତି ଅଛନ୍ କୁମ୍ଭାରମାନେ ହାଣ୍ଡି ଗଢ଼ସନ୍ ମହେରମାନେ ଲୁଗା ବୁଣୁସନ୍ କେଉଟମାନେ ମାଛ ମାରୁସନ୍ ଏମିତି କେତେ କେତେ ପ୍ରକାର ଜାତିର ଲୋକ ଅଛନ୍ତି ସେମାନଙ୍କ ଜାତି ଅଲଗା ଅଲଗା ସେମାନଙ୍କ ଭାଷା ଅଲଗା ଅଲଗା